ସାଧାରଣତଃ ବର୍ଷା ଦିନେ ଯଦି ଘର ଚାରିପାଖ ସଫା ନ ରଖିବା ଯାଏଁ ତେବେ ମଶା ମାନେ ଡିମ୍ବ ଦେଇ ସେଠାରେ ରୁହନ୍ତି ଫଳରେ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ଲୋକଙ୍କୁ ହୋଇଥାଏ ଏହି ରୋଗ ହେଲେ ଲୋକଙ୍କ ଲୋକଙ୍କ ଠାରୁ ଛାଡ଼ିବା ସହଜ ନୁହେଁ ଏହାଦ୍ୱାରା ଲୋକଙ୍କୁ ଜ୍ୱର ଅନେକ ଦିନ ଧରି ହୋଇଥାଏ ଏହାର ନିରାକରଣ ବା ଏହି ରୋଗକୁ ରୋକିବା ପାଇଁ ଆମକୁ ଅନେକ ସତର୍କତା ରହିବାକୁ ପଡ଼ିବ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା ଘର ଚାରିପାଖ ସଫା ରଖିବା ଖାଦ୍ୟରେ ମଶା ମାଛିକୁ ବସିବା ପାଇଁ ଦେବା ନାହିଁ ଏମିତି ସତର୍କ ରହିଲେ ଆମେ ଡେଙ୍ଗୁ ଜ୍ଵର ଓ ମ୍ୟାଲେରିଆ ଭଳି ମଶା ନାହିଁ ମଶା ବାହିତ ରୋଗକୁ ରୋକିପାରିବା ଏବଂ ଆମେ ସମସ୍ତେ ସୁସ୍ଥ ନିରୋଗୀ ମଧ୍ୟ ରହିବା